ବର୍ଷ ବର୍ଷ ଧରି ଆମେ ଯେମିତି ଚାଷ କାମ କରି ଆସୁଥିଲୁ ତାହା ସମ୍ପୂର୍ଣ ଭାବେ ବଦଳିଯାଇଛି କାରଣ ଯେଉଁ ଜମିରୁ ଆମେ ଆଗରୁ ଦୁଇବସ୍ତା ଧାନ ପାଉଥିଲୁ ସେହି ଜମିରୁ ଏବେ ପାଞ୍ଚବସ୍ତାରୁ ଉର୍ଦ୍ଧ୍ଵ ଆମେ ଧାନ ପାଇପାରୁଛୁ କାରଣ ଆଗରୁ ଜମିର ସେମିତି କେହି ଭ ଭଲଭାବରେ ଦେଖାଶୁଣା କରୁନଥିଲେ ଏବଂ ଚାଷ ବି ଭଲ ହେଉନଥିଲା ସାର ବି ଭଲ ମିଳୁନଥିଲା ଏବେ ବୈଜ୍ଞାନିକ ପଦ୍ଧତିରେ ଆମେ ଭଲ ବିହନ ପାଇ ପାରୁଛେ ଆମେ ତଳି ବିହନକୁ ତଳି ପକାଇ ଧାଡ଼ିରେ ରୋଉଛେ ତାଦ୍ଵାରା କି ଆମର ଅଧିକ ଅମଳ ବି ହେଉଛି